ଓଡ଼ିଆ ଭାଷା ଭାଷା ଯେନ୍ତାକି ଆମର ଓଡ଼ିଶାର ରାଷ୍ଟ୍ରୀୟ ଭାଷା ଓଡ଼ିଶାର ଆଉ ଆମେ ଯେନ୍ ଜାଗାରେ ଆମେ ରହିସୁଁ ସେନ ସମ୍ବଲପୁରୀ ଚଲ୍ସି ତ ଆମେ ଓଡ଼ିଆ ଭାଷା ଜାନ୍ସୁଁ ଆଉ ଓଡ଼ିଆ ଭାଷା ଟିକେ ସାହିତ୍ୟ ଭାଷାଟିିକ ଆମେ ଟିକେ କମ୍ ବୁଝିପାର୍ସୁଁ ଟିକେ ଆମେ ଆମର୍ ଯେନ୍ଟାକି ଆମର୍ ଭାଷା ଯେନ୍ଟାକି ଆମେ ସମ୍ବଲପୁରୀରେ କଥା ଆସୁଁ ତ ଓଡ଼ିଆ ଭାଷା ଆମେ ବହୁତ୍ କମ୍ ଜାନିପାର୍ ତ ଦୁଇ ଭାଷା ଭିତରେ ବହୁତ୍ ଅଲଗ ଅଲଗ ଟିକେ ଅଛେ ଟିକେ ଜଷ୍ଟ ତ ଆମର୍ ଭାଷା ଆମ୍କୁ ଭଲ୍ ଲାଗ୍ସି ଆଉ ଓଡ଼ିଆ ଭାଷା ବି ଭଲ୍ ଲାଗ୍ସି ଲେକିନ୍ ଓଡ଼ିଆ ଭାଷା ଆମେ ଟିକେ ଟିକଏ ବୁଝ୍ସୁଁ ଆଉ ଆମର୍ ଭାଷା ଆମ୍କୁ ମଧୁର୍ ଲାଗ୍ସି ଆଉ